ହଁ ମୋତେ ଟ୍ରେନ୍ରେ ଯିବାକୁ ଭଲଲାଗେ ଟ୍ରେନ୍ର ସିଟ୍ଗୁଡ଼ିକ ତିନିଟିକିଆ ହୋଇଥାଏ ଏପଟ ସେପଟ ବସିବାକୁ ପଡ଼େ ଆଉ ଇଞ୍ଜିନ୍ ବି ବହୁ ଭଲ ଥାଏ ଆଉ ଶବ୍ଦ ବି ଏତେ ହୁଏ ନାହିଁ ଚକ ସବୁ ଗୋଲ୍ ଗୋଲ୍ ଲାଗିଥାଏ ଯେଉଁଗୁଡ଼ିକ କି ଚେନ୍ରେ ବନ୍ଧାହୁଏ ଆଉ ତା' ରେଳର ଟ୍ରାକ୍ଗୁଡ଼ିକ ଆମର ଲୁହାରେ ତିଆରି ହୋଇଥାଏ